ଆମ ଓଡ଼ିଆ ଭାଷାରେ ଏକ ଲୋକବାଣୀ ଅଛି ଯାହାକି ରୂଢ଼ି କିମ୍ବା ଲୋକବାଣୀ ହାତେ ମାପି ଚାଖଣ୍ଡେ ଚାଲିବା ଆରେ ଅର୍ଥ ହଉଛେ ଜୀବନର ବାଟରେ ଜୀବନର ବାଟ ବହୁତ ଲମ୍ବା ବହୁତ ଝଡ଼ ଝଞ୍ଜା କରି ଯିବାକୁ ପଡ଼ିଥାଏ ସେଥିପାଇଁ ବାଟକୁ ଅନାଇକିରି ବାଟ ଚାଲିବାକୁ ପଡ଼େ ତା'କୁ ଧରିକିରି ସମୟ ସହିତ ଯିବାକୁ ପଡ଼ିଥାଏ ବାଟକୁ ଅନାଇକି ବାଟ ଚାଲିବାକୁ ପଡ଼େ କିନ୍ତୁ ଦେଖି ଚାହିଁକି ଯିବାକୁ ପଡ଼େ ବହୁତ ଝଡ଼ ଝଞ୍ଜା ବହୁତ ପରିଶ୍ରମ ବହୁତ କଠିନ ପଡ଼ିଥାଏ ନିଜକୁ ତା'କୁ ଧରିକିରି ଆମେ ଯିବାକୁ ହେଲେ ହାତ ମାପି ଚାଖଣ୍ଡେ ଚାଲିବାଟା ଭଲ ମତଲବ ଆଗକୁ ବାଟକୁ ଅନେଇକିରି ବାଟ ଚାଲିବାଟା ଠିକ୍